ଆମ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଥିଲା ରାମମନ୍ଦିର ଯେଉଁଟା ହେଇପାରୁନଥିଲା ସେଇଟା ସରକାର ସେ ଦାୟିତ୍ୱ ନେଇକି ଗୋଟେ ରାମ ମନ୍ଦିର ପ୍ରତିଷ୍ଠା କରାଇଲେ ତା'ପରେ ଆମର ପୁରୀ ମନ୍ଦିର ପରିକୃପା ହେଇପାରୁନଥିଲା ଯେଉଁଟା ପୁରୀ ମନ୍ଦିରକୁ ବହୁତ ଅପରିଷ୍କାର ରହୁଥିଲା ଯେଉଁଟା ସରକାର ତାକୁ ପୁରୀ ମନ୍ଦିର ପରିକୃପା କରି ସେଇଟାକୁ ଭଲସେରେ ବନେଇ ପାରିଲେ ଏମିତି ଆଉ କିଛିବି ଆମ ଭାରତରେ ଜିନିଷ ଅଛି ଯେଉଁଟା ସରକାର ତାକୁ ବନେଇବାପାଇଁ ଚେଷ୍ଟା କରୁଛନ୍ତି ଆଉ ତାକୁ ବନେଇବା ପାଇଁବି ପ୍ରାଣ ପ୍ରଣେ ଲାଗିପଡ଼ିଛନ୍ତି ଆମ ପୁରୀମନ୍ଦିର ଆମ ରାମମନ୍ଦିର ଏମତି କିଛି ଜାଗା ଅଛି ଯେଉଁ ଜାଗାକୁ ସରକାର ଭଲସେରେ ନିଜ ଦାୟିତ୍ୱପୁର୍ଣ୍ଣ ହିସାବରେ ସେସବୁ ଦାୟିତ୍ୱ ନେଇ ତାକୁ କରୁଛନ୍ତି